ଜମିରେ ଚାଷବାସ କରାଯାଇଛି ଚାଷ ଚାଷବାସ ଧାନ ମାଣ୍ଡିଆ ଗହମ ସବୁ ଲଗାଯାଇଛି ପାଣିର ସୁବିଧା ମଧ୍ୟ ଅଛି ପାଣି ବର୍ଷା ଛାଡ଼ି ଯିବା ଯେଉଁ ସକାଶେ ମଟର ପାଣି ମଧ୍ୟ ମଡ଼ାଯାଉଛି ମଟର ପାଣି ମଡ଼େଇବା ଦ୍ୱାରା ବହୁ ପରିମାଣରେ ଚାଷରୁ ଉତ୍ପାଦନ ବେଶୀ ମଧ୍ୟ ହେଉଛି ଚାଷବାସ ପାଣି ଜଳ ସେେଚନ ଦ୍ୱାରା ଜମିର ବେଶୀ ପରିମାଣରେ ଉତ୍ପାଦନ ଅଧିକା ହୋଇପାରୁଛି ଏହା